ହଁ ହ୍ୟାଲୋ ହଁ କୁହ ହେ କୁହ ହଁ ମୁଁ ତ କଲ୍ କରୁନ କ'ଣ ପାଇଁ ବୋଲି ମୁଁ ଆଉ ଟିକେ ପରେ ପୂଜା ସରିଲା ଏବେ ସନ୍ଧ୍ୟା ଦେଲି ମୁଁ କରଥାନ୍ତି କଲ୍ ତମ ପାଖକୁ ଯିବା ପରା ଯିବା ତପ୍ତପାଣି ଯିବା ଟିକେ ହଁ ତପ୍ତପାଣି ଥିଲା ଆମେ ଯାଇଥିଲେ କେଉଁ ଛୋଟ ଦିନେ ଆମେ ଯାଇଥିଲେ ଯେ ମନେ ନାହିଁ କହୁଥିଲେ ତପ୍ତପାଣି ଏକା ମମି ଯିବା ବୋଲି ଆଉ ତପ୍ତପାଣି ଯିବା ଭଲ ଜାଗାଟା ଭଲ ଦର୍ଶନୀୟ ସ୍ଥାନଟା ହଁ ଗରମ ପାଣି ବାହାରୁଛି ଗୋଟେ ଜାଗାରେ ପୁଣି ଗୋଟେ ମାନେ ଗାଡ଼ିଆ ଭଳିଆ ଅଛି ହେଲା କି ସେଇଠୁ ପାଣି ଟକର ମକର ଫୁଟୁଛି କିନ୍ତୁ ହାଉ ବାହାରୁଛି ଟକର ମକର ଫୁଟୁଛି ହେଲା କେବେ ଯଦି କିଛି ପଇସା କି କ'ଣ କଉଡ଼ି ପକାଇବା ମାନସିକ ପୁଣି ଭଲ ମାନସିକ ପୂର୍ଣ୍ଣ ହଉଛି ହଁ ହେଲେ କେମିତି ଯିବା କହିଲ ହଁ ସବୁ ସାଙ୍ଗ ହେଇକିରି ଯିବା ଯେ କ'ଣ ବୋଲେରୋ କରିବା କି ବୋଲେରୋ କଲେ ଦୁଇଟା ବୋଲେରୋ କଲେ ଏକା ହେବ ହେଲା ହଁ ଗୋଟେରେ ଯାଇହବନି ଗରମ ଦିନେ ହଁ ମୁଁ ବୁଝି ଦେବି କହିକିରି ବୋଲେରୋଟା ଦେଖିଆ ଯିବା ଦିଟା ବୋଲେରୋ କରିଦେବା ହେଲା ଖାଇବାଟା ମୁଁ କହୁଛି ଘରୁ ସବୁ ଜିନ୍ଷ ଧରି ପଳାଇବା ସେଠି ଡାଲମା ଭାତ ସାଲାଡ଼୍ ଡାଲମା ସାଲାଡ଼୍ ଆଉ ଲେମ୍ବୁ ଲୁଣ ଲଙ୍କା ହଁ ପାମ୍ପଡ଼ ସେଠି କିଣିବା ନହେଲେ ଧରିକି ପଳେଇବା ଗାଁରୁ ଆଉ

ଆଉ ତା ବାବା ଯିବେ ତ ହଁ ହଁ ଆମର ତିନି ତମର ଚାରି ସାତ ତାଙ୍କର ଚାରି ହେଲା ଏମିତି ହେଇକିରି କେତେ ଏଗାର ବାର ଜଣ ହେଇଯିବେ ଗୋଟେ ବୋଲେରୋ କରିବା ନା ଦୁଇଟା ବୋଲେରୋ କରିବା କ'ଣ ଠିକ୍ କର ସବୁ ହଁ ହଁ ଯିବା ଯିବା ଚାଲ ସାରିଲା ଭଲ ଲାଗିବ ଆଉ ନ ଗଲେ ସନ୍ଡ଼େ ଦେଖିକିରା ଯିବା ହଁ ସନ୍ଡ଼େ ଦେଖିକି ଗଲେ ଏକା ଯାଇକି ବୁଲା ବୁଲି କରିକି ଆସିବା ହେଲା ହଁ ହଁ ମତେ ଫୋନ୍ କରିକି ଜଣାଇବ ହେଲା ହଉ ହଉ ରଖିଲି